ହଁ ଆଉ ସେଇଟା ସେ ଦେହରେ ଲଗେଇଲା ମାରିଲା ପରେ ଟିକେ ଟିକେ କୁଣ୍ଡେଇ ହଉଛି ତେଣୁ ଏଟା ଅତି ଭଲ୍ ନାହିଁ ପଡ଼ଲା ହଁ କୁଣ୍ଡେଇ ବି ହଉଛି ଆଉ ଭାବିଲି ଏଇଟା ଭଲ୍ ନହିଁ ପ୍ରାଇସ୍କୁ ଦେଖ୍ବାକେ ବହୁତ ଖରାପ